ମୁଁ ଭାବୁଛି ଧନ୍ଦା ମୂଳକ ଶିକ୍ଷା ହଉଛି କାର୍ପେଟିଙ୍ଗ୍ ପ୍ଲମିଙ୍ଗ୍ ଟିଚିଙ୍ଗ୍ କୁକୁଡ଼ା ପଶୁ ପାଳନ ଆମର ବିଦ୍ୟାଳୟରେ ପଢ଼ିବା ଉଚିତ୍ କାର୍ପେଣ୍ଟିରି ହେଉଛି ଯେତେସବୁ କାଠ ତିଆରି ଜିନିଷ ଝରକା କବାଟ ଆଲମିରା ଡ୍ରେସିଙ୍ଗ୍ ଟେବୁଲ୍ ଡାଇନିଂ ପଲଙ୍କ ଇତ୍ୟାଦି ସେଗୁଡ଼ିକ ହଉଛି କାର୍ପେଣ୍ଟିରି କାଠରେ ତିଆରି ଜିନିଷ ପ୍ଲମିଙ୍ଗ୍ ଟା ହଉଛ ପାଇପ୍ ରେ ଯେଉଁସବୁ କାମ କରାଯାଏ ସେ ପାଇପ୍ ର କାମ ହଉଛି ପ୍ଲମିଙ୍ଗ୍ ଟିଚିଙ୍ଗ୍ ଇତ୍ୟାଦି କୁକୁଡ଼ା ହଉଛି ଆମ ଜିଲ୍ଲା ପାଇଁ ଉପଯୁକ୍ତ କୁକୁଡ଼ା ଚାଷ କରିବା ଦ୍ୱାରା ଆମେ ବହୁତ ଲାଭବାନ ହଉ କୁକୁଡ଼ାକୁ ଆମେ ବହୁତ ଯତ୍ନ ସହକାରେ ରଖୁ କୁକୁଡ଼ା ଅଣ୍ଡା ଦବା ପାଖୁରୁ ଆରମ୍ଭ କରି ଛୁଆ ପର୍ଯ୍ୟନ୍ତ ଆମେ ତାକୁ ବହୁତ ଯତ୍ନରେ ରଖିଥାଉ କୁକୁଡ଼ା ଛୁଆ ଜନ୍ମ ହେଲା ମାତ୍ରେ ତାକୁ ଆମେ ପାଞ୍ଚ ପନ୍ଦର ପାଞ୍ଚ ଦିନ ପରେ ଥରେ ଆଖିରେ ତାକୁ ଡ୍ରପ ପକାଇ ତାପରେ ପନ୍ଦର ଦିନ ହେଇଗଲା ପରେ ଆଉ ଥରେ ଆମେ ଡ୍ରପ ପକାଇ ଡ୍ରପ ପକାଇବା ଦ୍ୱାରା କୁକୁଡ଼ାକୁ ରୋଗ ଆସେ ନାହିଁ ତାପରେ ମାସେ ହେଇଗଲା ପରେ ଆମେ ତାକୁ ଇଞ୍ଜେକ୍ସନ୍ ଦଉ ଇଞ୍ଜେକ୍ସନ୍ ଦବା ଦ୍ୱାରା କୁକୁଡ଼ାର ରୋଗ ବ୍ୟାପି ନଥାଏ ପଶୁ ପଶୁ ବି ମଧ୍ୟ ସେମିତି ଆମେ ବହୁତ ଯତ୍ନ ସହକାରେ ରଖିଥାଉ ପଶୁକୁ ଆମେ ତାର ଯେତେବେଳେ ଯେଉଁ ଔଷଧ ଦରକାର ଆମେ ସେଇ ଟାଇମରେ ତାକୁ ସେଇ ଔଷଧ ଦେଇଥାଉ ଯକ୍ଷ୍ମା ହଇଜା ବସନ୍ତ ଇତ୍ୟାଦି ପଶୁଙ୍କୁ ବି ରୋଗ ହୁଏ ସେଥିରେ ଆମେ ଡକ୍ଟରଙ୍କୁ ପରାମର୍ଶ କରି ଔଷଧ ବି ଦେଇଥାଉ